ଆମ ଅଞ୍ଚଳର ପ୍ରସିଦ୍ଧ ଡ୍ୟାନ୍ସ୍ କହିଲେ ଝୁମର୍ ଝୁମର୍ ନୃତ୍ୟ ଗୋଟେ ଛଉ ନୃତ୍ୟ ଗୋଟେ ପର୍ବ କହିଲେ ଛତୁଆ ରଜ ଏଇ ସବୁ ପର୍ବ ଗୁଡ଼ାକରେ ପ୍ରାୟତଃ ଆମ ପାଖାପାଖି ଗାଁ ଭୁରକୁଣ୍ଡୀ ପୁରିନ୍ଦା ରାଇତୁରା ଏଗୁଡ଼ାକରେ ଛଉ ନୃତ୍ୟ କରିଥାଆନ୍ତି ଆଉ ଯଦି ଝୁମର୍ କଥା କହିବା ଇଏ ତ ଆମ ଗାଁରେ ବି ଦୁଇ ତିନିଟା ଦଳ ଅଛି ସେଇ କୁନି କୁନି ଝିଅମାନଙ୍କୁ ନେଇକି ସେମାନେ ଯେଉଁ ନାଚୁଛନ୍ତି ଝୁମୁର୍ ନୃତ୍ୟ ତାହା ଦେଖିଲେ ମାନେ ବିଶ୍ୱାସ କରି ହେବନି କିନ୍ତୁ ବହୁତ ବଢ଼ିଆ ଗୀତ ବାଜା ସହ ସେମାନେ ତାଳ ଦେଇକି ନାଚନ୍ତି ତ ଯାହା ଆମେ ଆଖି ସାମ୍ନାରେ ଦେଖୁଛେ ସେଗୁଡ଼ିକ ସେଇ ଭିଡ଼ିଓ ମାଧ୍ୟମରେ ବି ଆମେ ଦେଖି ପାରୁଛୁ ଯଦି ଛଉ ନାଚ କଥା ଦେଖିବା ସେଇ କୁନି କୁନି ପୁଅ ଝିଅମାନେ ସବୁ ରାଜ୍ୟ ବାହାରୁ ବି ଯାଇକି ସେମାନେ ପୁରସ୍କାର ବି ନେଇ ଆସୁଛନ୍ତି ଝୁମର୍ରେ ବି ସେମିତି ବହୁତ ଭଲ ସେମାନେ ନାଚ କରିକି ବାହାର ଜାଗାରେ ଖ୍ୟାତି ନାମ ଅର୍ଜନ କରିପାରୁଛନ୍ତି